ଗାଁର ସ୍ୱାସ୍ଥ୍ୟ ସେବା ଓ ସହରର ସ୍ୱାସ୍ଥ୍ୟ ସେବା ଭିତରେ ବହୁତ ଫରକ ଥାଏ ଗାଁରେ ଆମେ ଉନ୍ନତ ଧରଣର ମେଡ଼ିକାଲ୍ ନଥାଏ ସେଥିରେ ବିଭିନ୍ନ ଗୁଡ଼ିଏ ଯନ୍ତ୍ରପାତି ନଥାଏ ଯେ କି ବହୁତ ପ୍ରକାର ସମସ୍ୟା ବହୁତ ପ୍ରକାର ସମସ୍ୟାରେ ପଡ଼େ ତେଣୁ ସହର ହେଉଛି ସେଠି ସବୁ ପ୍ରକାର ସୁବିଧା ଥାଏ ଏବଂ ନୂତନ ଧରଣର ଯନ୍ତ୍ରପାତି ଥାଏ ଆମେ ସେଇ ଭଲ ଟ୍ରିଟମେଣ୍ଟ ସେଠି ହେଇଥାଉ ଓ ବିଭିନ୍ନ ପରିବହନ ଶିକ୍ଷା ବିଷୟରେ ଗଲେ ଆମ ଗାଁରେ କ'ଣ ଆମେ ପରିବହନ ହିସାବରେ ଦେଖିଲା ବେଳକୁ ସହରାଞ୍ଚଳରେ ପରିବହନ ଭଲ ଆଉ ଶିକ୍ଷା ଦୃଷ୍ଟିରେ ଦେଖିଲା ବେଳକୁ ଆମ ଗାଁରେ ଉନ୍ନତ ଧରଣର ଟ୍ୟୁସନ୍ ମାଷ୍ଟର୍ ମିଳୁନାହାନ୍ତି ଯିଏ କି ଆମ ପିଲାମାନଙ୍କୁ ଭଲ ଶିକ୍ଷା ଦେଇପାରିବେ କିନ୍ତୁ ସହର ମାନଙ୍କରେ ଭଲ ଶିକ୍ଷା ଦେବା ପାଇଁ ଟ୍ୟୁସନ୍ ମାଷ୍ଟର୍ ଥାଆନ୍ତି ସେଇପରି ସ୍କୁଲ ଗୁଡ଼ିକ ସେମିତି ସ୍କୁଲରେ ଶିକ୍ଷକ ମାନଙ୍କ ଅଭାବ ଥାଏ କିନ୍ତୁ ପ୍ରାଇଭେଟ୍ ସ୍କୁଲ ମାନଙ୍କରେ ଶିକ୍ଷା ସମ୍ପୂର୍ଣ୍ଣ ଭାବେ ସେମାନେ ଶିକ୍ଷା ପିଲାମାନଙ୍କୁ ଦେଇଥାଆନ୍ତି